ହ୍ୟାଲୋ ହଁ ମଉସା ଅରୁଆ ଚାଉଳ କିଲୋ କେତେ କହୁଛନ୍ତି ଉଷୁନା ଚାଉଳ ଆଉ ଏତେ ରେଟ୍ କ'ଣ କହୁଛନ୍ତି ରଣପୁରରେ ତ ରଣପୁରରେ ତ କମ୍ ଏତେ ରେଟ୍ କ'ଣ ଆପଣ କହୁଛନ୍ତି

ନାଇଁମ ଆପଣ ଟିକିଏ ରେଟ୍ ଟିକିଏ ଠିକ୍ କଲେ ନେବା ନା ଆଉ ଏମିତି ରେଟ୍ କଲେ କେମିତି ହେବ

ପସନ୍ଦ ତ ହେଉଛି ତଥାପି କଷ୍ଟମର୍କୁ କଷ୍ଟମର୍କୁ ଟିକିଏ ସୁହାଇଲା ଭଳି

ତଥାପି ଟିକିଏ ଆପଣ ରେଟ୍ ଠିକ୍ କରନ୍ତୁ ନେବା ସବୁବେଳେ ଦେବାନେବା କଥା ଆଉ ନାଇଁମ ଆପଣଙ୍କୁ ଟିକିଏ ପୋଷେଇଲା ଭଳିଆ ଆପଣ ଆମକୁ ଟିକିଏ ପୋଷେଇଲା ଭଳି ଟିକିଏ କହିଲେ ଆମେ ଯିବୁ କିଣାକିଣି କରିବୁ ନା ଆଉ ଆମେ ଡେଲି ଆମେ ଡେଲି କଷ୍ଟମର୍ ହେବୁ ସବୁବେଳେ କିଣିଲା ଭଳିଆ ଆଉ

ଏ ନାଇଁ ଆଣିଥିଲେ ଜଣେ ଯେ ମୁଁ ଦେଖୁଥିଲି ମୁଁ ଦେଖିଛି ଚାଉଳ ତଥାବି ଭଲ ଅଛି ଭଲ ଅଛି ବୋଲି ଦେଖିଛି ଆଉ ହେଉ ଆପଣ ମୁଁ ଯିବି ଆପଣଙ୍କ ମୁଁ ଯିବି ଆପଣଙ୍କ ଦୋକାନ ଆଡ଼େ ଟିକିଏ ହବୁଡ଼ିବି ଚାଉଳଟା ଦେଖିବି କେମିତି କ'ଣ ଅଛି ଆଉ ଆଜ୍ଞା ଆଉ ଆଉ କ'ଣ ସବୁ ଆଉ କେଉଁ ଭେରାଇଟିର ଚାଉଳ ଅଛି ବିରିୟାନୀ ଚାଉଳ କେତେ ଅରୁଆ ଗୋଟିଏ ପ୍ରକାର ରଖିଛ ନା ଏକ ନମ୍ବର ଦୁଇ ନମ୍ୱର ରଖିଛ

ପଚିଶ କିଲିଆ ପ୍ୟାକେଟ୍ କେତେ କ'ଣ ନେଉଛନ୍ତି ଚାଳିଶ ଟଙ୍କା ହିସାବରେ ଚାଳିଶିରେ ଚାରିଶହ ଆଠଶହ ହଜାର ଟଙ୍କା ପଡ଼ିଯିବ ଆଉ କ'ଣ

ଆଛା ହେଉ ଆପଣଙ୍କୁ ମୁଁ ଯିବି ଦେଖିବି ଯଦି ଚାଉଳ ଦେଖିଲେ ଦି ତିନି ପ୍ୟାକେଟ୍ ଆଣିକି ଆସିବି ଆଉ କ'ଣ କରିବା ଘରେ ଖାଇବା ପାଇଁ ଅସୁବିଧା ତ ଆଣିବି ଆଉ ହଉ ଆପଣ ଟିକିଏ ରେଟ୍ଟା ଟିକିଏ ସୁବିଧା କରିକି ଦେବେ ଆଉ

ହଁ ହଉ ନା ଅରୁଆ ଉଷୁନା ଘର ପାଇଁ ଘର ପାଇଁ ବର୍ଷ ଯାକ ପାଇଁ କିଣିକି ଆଣିବାକୁ ତ ପଡ଼ିବ ଆଉ ଆଣିବନି କ'ଣ ଆମେ ରଣପୁର ଗଲେ ମଧ୍ୟ ଆମ ପାଇଁ ସେମିତି ଗାଡ଼ି ଖର୍ଚ୍ଚ ପଡୁଛି ନା ନାଇଁ ଆପଣ ଆପଣ ଯଦି ଭଲ ଜିନିଷ ରଖିଛନ୍ତି ଆପଣଙ୍କୁ ଦେଖିକି ଆଣିବା ହେରି ଆଉ କ'ଣ ଅସୁବିଧା

ଆଛା ଠିକ୍ ଅଛି ହଉ ଦୋକାନରେ ଆଉ ସବୁ ସରଞ୍ଜାମ ଠିକ୍ ଅଛି ରାଶନ ହେଉ ଆଉ ହେଉ ଆପଣଙ୍କୁ ମୁଁ ଜଣେଇ ବି ଆଉ ଆଉ ଆଉ ଆପଣ ସେ ସାମ୍ପଲ୍ ପଠେଇବେ ହଉ ହଉ ରହୁଛି